ଡାକ୍ତରଖାନା ବେସରକାରୀ ଡାକ୍ତରଖାନା ଆଉ ସରକାରୀ ଡାକ୍ତରଖାନା ସରକାରୀ ଡାକ୍ତରଖାନାରେ ମାନେ ଚିକିତ୍ସା କରିବାକୁ ଅବହେଳା କରନ୍ତି ଯେଉଁ ମାନଙ୍କର ପଇସା ଥାଏ ସେମାନଙ୍କୁ ଜଲଦି କରନ୍ତି ଏବଂ ଯେମାନେ ଗରିବ ଦେଖାଯାନ୍ତି ସେମାନଙ୍କୁ ପ୍ରାୟ କମ୍ ଗୁରୁତ୍ବ ଦିଆଯାଏ ଏବଂ ସରକାରୀ ବେସରକାରୀ ଡାକ୍ତରଖାନାରେ ପଇସା ନେଇକି ଭଲ ସେ ସେମାନେ ଚିକିତ୍ସା କରାନ୍ତି ଏବଂ ଯେହେତୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ପଇସା ନିଅନ୍ତିନି ମାନେ କ'ଣ ନିଅନ୍ତି ସେଥିପାଇଁ ସେମାନେ ଟିକେ ଅବହେଳା କରନ୍ତି ଯାହା ଦ୍ବାରା କି ବହୁତ ଲୋକଙ୍କର ମୃତ୍ୟୁ ଘଟିଥାଏ ତ ସେଇଟାକୁ ରୋକିଲେ ଭଲ ହୁଅନ୍ତା